ସମ୍ବଳର ଅଭାବ ହେଉଛି ବହୁତ ହି ଆମ ଅଞ୍ଚଳରେ ଯାହାଦ୍ଵାରାକି ମାଟି ମୁଟା ଖୋଲି ଖୁଲା ଦେଲା ପରେ ସେନେ ଚାଷ କିଛି ନାହିଁ ହେବା ମାଟି ବି ବହୁତ କ୍ଷତି ହେଉଛି ସବୁ ଅସୁବିଧା ବି ହେଉଛି ସେ ଜାଗାର ଆଉ କିଛି ଚାଷ କିଛି କରି ନାହିଁ ହେବା ନା କିଛି ଆରୁ ହୋଇ ବି ନାହିଁ ପାରିବା ଆରୁ ହେଉଛି ଶିକ୍ଷାଗତ ଶିକ୍ଷାଗତ ହେଉଛି ବୋଇଲେ ଛୁଆମାନେ ତ ଆଜିକାଲି ସ୍କୁଲ୍ ଆଉ ଆସୁନାହିଁ ଛୁଆମାନଙ୍କର ବି ଅଭାବ ଅଛି ଶିକ୍ଷକମାନଙ୍କର ବି ଅଭାବ ଅଛି ଶିକ୍ଷକ ହେଉଛନ୍ତି କେଉଁ ଇଂଲିଶର ଶିକ୍ଷକ ଥିଲେ ଓଡ଼ିଆର ନାଇଁନ ଓଡ଼ିଆର ଥିଲେ ହିନ୍ଦୀରେ ନାଇଁନ ସବୁ ଟିଚର ଇଂଲିଶକୁ ବି ଇଆଡ଼ୁସିଆଡ଼ୁ କହି ଦେଉଛନ୍ତି ଓଡ଼ିଆକୁ ବି ଇଆଡ଼ୁସିଆଡ଼ୁ କରି କହିଦେଉଛନ୍ତି କେନ୍ତା କି ସବୁଟା ଠିକ୍ରେ ନାଇଁନ ସାମଗ୍ରୀ ସାମଗ୍ରୀ ଦେଖିଲେ ଧାନ ଧାନ ଲୋକ ବହୁତ ହୋଇଯାଉଛନ୍ତି ହେଲେ ଚାଷ ବହୁତ କମ୍ ଧାନର କିଛି ଆୟ ବି ନାହିଁ ହେବା ଆୟ ବହୁତ କମ୍ ହେଉଛି